ହଁ ମୁଁ ମୋ' ଚାରି ପାଖରେ ଥିବା ପାଞ୍ଚ ଜଣଙ୍କ ନାମ କହିପାରିବି ସେମାନେ ହେଲେ ତୁଳସୀ ପାତ୍ର ବିଜୟ ପାତ୍ର କଲ୍ୟାଣୀ ପ୍ରଧାନ କଳ୍ପନା ମାଛୁଆ କୃଷ୍ଣଚନ୍ଦ୍ର ପାତ୍ର